ମୋତେ ପାଠ ପଢ଼ିବାକୁ ଭଲ ଲାଗେ ଏବଂ ଖେଳ ବି ଖେଳିବାକୁ ଭଲ ଲାଗେ ତା ମଧ୍ୟରେ କ୍ରିକେଟ ଟିକେ ବେଶି ଭଲ ଲାଗେ ଏବଂ ମୋବାଇଲ ଚଲାଇବାକୁ ମଧ୍ୟ ଭଲ ଲାଗେ କିନ୍ତୁ ସବୁଠାରୁ ବେଶି ଭଲ ଲାଗେ ଆଉ ଖୁସି ମଧ୍ୟ ଲାଗେ ବାଇକ୍ ଚଲାଇଲେ